ଭାରତରେ ପାଠପଢ଼ା ଭଉତୁ ଭଲ ଚାଲିଛି ଆଉ ପାଠ ଛୁଆ ପଢ଼ିନେ ଅନଙ୍ଗବାଡ଼ି ଫାଷ୍ଟେ ଯିବେ ତିନି ବର୍ଷ ତିନି ବର୍ଷ ପଢ଼ିବେ ଅନଙ୍ଗବାଡ଼ି କି ଗନେ ସବୁ କଥା ସରକାରୀ ଦଉଛି ଗୁଣ୍ଡ ଫୁଣ୍ଡ ଖାଇବା ଛତୁଆ ଦଉଛି ଆଉ ଅଣ୍ଡା ଦଉଛି ଭାତ ଡାଲି ଦଉଛି ସବୁ ଛୁଆ ଖାଉଛନ୍ତି ପାଠପଢ଼ୁଛନ୍ତି ପାଠ ଛୁଆ ନାଚ କୁଦ ସବୁ କଥା ଖେଳୁଛନ୍ତି ଆଉ ଛଅ ବର୍ଷ ହେନେ ଉସ୍କୁଲୁ ଯାଆନ୍ତି ପ୍ରଥମରୁ ଦଶମ ବାଲା ପଢ଼ନ୍ତି ଆଉ ପାଠପଢ଼ା ଗଣିତ ସାହିତ୍ୟ ଇଂଲିଶି ଓଡ଼ିଆ ସବୁ ଶିକନ୍ତି ମିଶାଣ ଫେଡ଼ାଣ ହରଣ ଗୁଣନ ଅକ୍ଷର ସବୁ ଚିହ୍ନନ୍ତି ଚିହ୍ନିକିନି ବାପ ମାଁ ଯଦି ନ ପଢ଼ିଥାନ୍ତି ତାଙ୍କୁ କିଛି ସାହାଯ୍ୟ କରନ୍ତି ଛୁଆ ସବୁ ଶିଖି ଛୁଆ ପାଠ ପଢ଼ିନି ବାପା ମାଁକୁ ସାହାଯ୍ୟ ହୁଅନ୍ତି ବାପା ମାଁ ବି ତାଙ୍କ ପାଇଁ ବହୁତ ଚେଷ୍ଟା କରନ୍ତି ଯେ କେମିତି ଆମ ଛୁଆ ପାଠ ପଢ଼ନ୍ତୁ ସରକାରୀ ବି ବହୁତ ପଇସା ପତ୍ର ଦଉଛି ସାହାଯ୍ୟ କରୁଛି ଛୁଆଙ୍କୁ ଛୁଆ କେମିତି ଆଗକୁ ଯିବେ ବୋଲି ଯେଉଁ ପିଲା ଭଲ ପାଠ ପଢ଼ୁଛନ୍ତି ସେ ସେମାନଙ୍କୁ ସରକାରୀ ବହୁତ ପଇସା ଦଉଛି ଆ ପଇସା ଦେଇକି ତାକୁ ଆଗକୁ ଆଗକୁ ନେଇ ଚାଲୁଛି ଆଗକୁ ଆଗକୁ ବହୁତ ପାଠ ପଢ଼ୁଛି ଉସ୍କୁଲୁ କଲେଜେ ଆଉ ସବୁ ତ ଖୋଲା ହେଇଛି ଆଗକୁ ଆଗକୁ ଛୁଆ ପଢ଼ିକିନି ଯାଉଛନ୍ତି ଆଉ ଆହ୍ୱାନ ଦଉଛନ୍ତି ଝିଅ ବଞ୍ଚାଅ ଝିଅ ପଢ଼ୁଅ ମାଁ ହେଲେ ପାଠୋଇ ଦେଶ ଯିବ ଆଗେଇ ଏମିତି ତ ଆମ ଭାରତରେ ରହିଛି ଆଉ